ମୋତେ ସବୁକିଛି ଅନେକ ଜିନିଷ ଗୁଡ଼ାକ ଲେଖବାର ଲାଗି ମୁଇଁ ପସନ୍ଦ କରୁସି ଯେନ୍ତା କି ନୂଆ ନୂଆ ଜିନିଷ ବିଷୟରେ ଲେଖବାର ଲାଗି ମୁଇଁ ପସନ୍ଦ କରୁସିଇଁ ଆର ମୁଇଁ ସେଇ ଅନୁପାତରେ ଅନେକ ମୋର କୀର୍ତ୍ତନିଆ ଭାଇମାନେ ସମ୍ବଲପୁରୀ ଗାୟକ ଭାଇମାନେ ମୋତେ ଅନୁରୋଧ କରୁଛନ ମୁଇଁ ସେଇ ଅନୁପାତରେ ମୁଇଁ ଲେଖସି ଆଉଛ ସେମାନଙ୍କୁ ଦେସି ଆଉ ସେମାନେ ସେଟାକେ ସବୁକିଛି ପଢ଼ି କରି ଗଲା ଗାଇ କରି ମୋତେ ଶୁଣାସନ ଆଉ କ୍ୟାସେଟ୍ ବନେଇଚନ ଅନେକ ପ୍ରକାର ପ୍ରଦର୍ଶନ ଭଲା କରୁଚନ ଏଥିରେ ମୁଁ ବହୁତ ଖୁସି ହେଁ ଆର ସେମାନେ ଭଲା ବହୁତ ଖୁସି ହେସନ ତ ମୁଇଁ ସଦାବେଲେ ଭଲ ଭଲ ଗୀତ ଗୁଡ଼ାକ ଲେଖବାର ଲାଗି ଚାହେଁସି ଆବ ଲେଖସି